ଭାଇନା ମୋତେ କହିବେ କି ଆପଣଙ୍କ ଏଠି ରାତି ଦଶଟା ସାଢ଼େ ଦଶଟା ସମୟରେ କୌଣସି ଅଟୋ ମିଳେ କି କାହିଁନା ମୋତେ ଟିକେ ବସ୍ଷ୍ଟାଣ୍ଡ ଯିବାର ଅଛି ଯାଜପୁର ବସ୍ଷ୍ଟାଣ୍ଡ ଆଉ ମୋତେ ଟିକେ ନେଇକି ଅଟୋ ଗୋଟିଏ ନେଇକି ଛାଡ଼ି ଦେଇଥାନ୍ତା ପାଖାପାଖି ରାତି ଦଶଟାରୁ ସାଢ଼େ ଦଶଟା ଭିତରେ ଆଉ ମୋତେ ଯଦି ସେହି ସମୟରେ ବସ୍ ଅଟୋଟେ ମିଳିଯାଆନ୍ତା ତାହେଲେ ଭାରି ଭଲ ହୁଅନ୍ତା